ଭାରତର ଫ୍ୟାସନ୍ ବିଷୟରେ ମୁଁ ଭାବୁଛି ବହୁତ ପରିବର୍ତ୍ତନ ହେଇଛି କାରଣ ପୁର୍ବ ତୁଳନାରେ ବର୍ତ୍ତମାନ ପୋଷାକ ପରିଚ୍ଛେଦରେ ବହୁତ ପରିବର୍ତ୍ତନ ହେଇଛି ଆଗ କାଳରେ ଟି ବୟସ୍କ ଲୋକମାନେ ହୁଅନ୍ତୁ ସବୁ ଆମର ଟିକ ଛୋଟ ପିଲାବେଳୁ ମଧ୍ୟ ଲୋ ଝିଅ ପିଲା କ'ଣ ପୁରୁ ପୁରୁଷ ଲୋକ କ'ଣ ସବୁ ଶାଢ଼ୀ ପିନ୍ଧୁଥିଲେ ଝିଅ ଲୋକମାନେ ଝିଅ ପିଲାମାନେ ମହିଳାମାନେ ଆଉ ଆମର ଏତେ ଡ୍ରେସ୍ପତ୍ର ଏଉଡ଼ାକ ଜିନ୍ସଫିନ୍ସ ଏଗୁଡ଼ା ପିନ୍ଧୁନଥିଲେ ଆଉ ଆମର ପୁରୁଷ ଲୋକମାନେ ସବୁ କ'ଣ କରୁଥିଲେ ନା ଧୋତି ପଞ୍ଜାଵୀ ଏଇସବୁ ଜିନିଷ ବ୍ୟବହାର କରୁଥିଲେ ଯାହାଫଳରେ ସେ ମାନେ ମର୍ଯ୍ୟାଦା ଭିତରେ ସେମାନେ ରହୁଥିଲେ ଆଉ ଏବେକାର ବହୁତ ତ ପରିବର୍ତ୍ତନ ହେଇଗଲାଣି ଏବେ କ'ଣ ଝିଅମାନେ ଜିନ୍ସ ପ୍ୟାଣ୍ଟ ପିନ୍ଧିଲେଣି ଗଞ୍ଜି ପିନ୍ଧିଲେଣି ତା'ସହିତ ଆମର ଛୋଟ ଛୋଟ ପ୍ୟାଣ୍ଟ ପିନ୍ଧୁଛନ୍ତି ଗଞ୍ଜି ପିନ୍ଧୁଛନ୍ତି ଯିବାଆସିବା ସାଲ୍ୱାର୍ ଏଗୁଡ଼ା ସବୁ ବ୍ୟବହାର କରୁଛନ୍ତି ଆଗକାଳରେ ଏଇଗୁଡ଼ା ସବୁ ନଥିଲା ସବୁ ଆମେ ସାଢ଼ି ପିନ୍ଧିକି ରହୁଥିଲୁ ଆଉ ଫ୍ୟାସନ୍ ପାଶ୍ଚାତ୍ୟ ଫ୍ୟାସନ୍ ମଧ୍ୟ ବହୁତ ଆମର ପ୍ରଭାବିତ କରୁଛି ଭାରତର ଫ୍ୟାସନ୍କୁ କ'ଣ ନା ଭାରତ ପା ବା ଭାରତୀୟର ଆମର ସେତେବେଳେ କୌଣସି ଜିନ୍ସ କିମ୍ବା ଟପ ଏଗୁଡ଼ା ପିନ୍ଧି କେହି ବ୍ୟବହାର କରୁନଥୁଲେ ଏବେ ସବୁ ପାଶ୍ଚାତ୍ୟରୁ ଶିଖିକି ଝିଅମାନେ ଛୋଟ ଛୋଟ କାନ୍ଧ କଟା ହାତ କଟା ଟପ୍ ପିନ୍ଧୁଛନ୍ତି ତା' ସାଙ୍ଗକୁ ଜିନ୍ ପ୍ୟାଣ୍ଟ ପିନ୍ଧନ୍ତି ଛୋଟ ପ୍ୟାଣ୍ଟ ପିନ୍ଧନ୍ତି ଛୋଟ ଛୋଟ ସ୍କଟ ପିନ୍ଧିକି ଆଜିକାଲି ଝିଅ ବୁଲିଲେଣି ତେଣୁ ପୁଅମାନେ ମଧ୍ୟ ସେଇଠି ଚିରାଫଟା ଜିନ୍ସ ପ୍ୟାଣ୍ଟ କାଢ଼ିକି ଆଜି କାଲି ବାହାରିଛି ତାକୁ ମଧ୍ୟ ପିନ୍ଧୁଛନ୍ତି ପାଶ୍ଚାତ୍ୟ ଦେଶ ଯେତେବେଳେ ଭାରତକୁ ଅ ମାନେ ଅ ନିର୍ଭର କରୁଛି କିନ୍ତୁ ତାକୁ ଦେଖି ସେମାନେ ବ୍ୟବହାର କିନ୍ତୁ କିନ୍ତୁ ଭାରତୀୟ ଲୋକ ପାଶ୍ଚାତ୍ୟ ଜିନିଷ ବ୍ୟବହାର କରୁଛନ୍ତି ତେଣୁ ଏପ୍ରକାର ପୋଷାକ ପିନ୍ଧିବାକୁ ସେମାନେ ପସନ୍ଦ କରୁଛନ୍ତି ଭାରତୀୟ ଲୋକ ଏବେ ପରିବର୍ତ୍ତନ ସବୁ ହେଇଗଲାଣି ଆଉ ମୁଁ ମୋତେ ମୋତେ ସାଲ୍ୱାର୍ ପିନ୍ଧିବାକୁ ବହୁତ ଭଲ ଲାଗେ ଶାଢ଼ୀ ମଧ୍ୟ ପିନ୍ଧିବାକୁ ଭଲ ଲାଗେ ମୁଁ ଏଗୁଡ଼ାକ ମୋର ଏଇ ପାଖ ଆ ପା ପାଖରେ ଯେଉଁ ସୋରୁମ୍ ଅଛି କିମ୍ବା ଦୋକାନ ଅଛି ସେଇଠୁ କିଣିବାକୁ ମୁଁ ବହୁତ ଭଲପାଏ ସେଇଠୁ କିଣିଥାଏ ଏବଂ ସେଇଠୁ କିଣିକି ମୁଁ ନିଜେ ପିନ୍ଧିଥାଏ ଏଁ ଆମର ମୋର ଶାଢ଼ୀଟି ସୁତା କଟନ ଶାଢ଼ୀ ହଉ ସାଲୁ ସିଲ୍କ ଶାଢ଼ୀ ହଉ କିମ୍ବା ଆମର ଏଇ ଯେଉଁ ଚୁଡ଼ିଦାର ପଞ୍ଜାବି ହଉ ମୁଁ ତାକୁ ପିନ୍ଧେ ସିମ୍ପୁ ମାନେ ପୁରା ନ ସିମ୍ପୁଲ ହେଇଥିବ ଯେଉଁଟାକି ବେଶି ଜାକଜକ କାରୁକାର୍ଯ୍ୟ ଆଜିକାଲି ଯେଉଁ ଘେର ଇଏ ସିଏ ସେଗୁଡ଼ାକ ପିନ୍ଧିବାକୁ ମତେ ଭଲଲାଗେ ନାହିଁ ମୁଁ ଏଗୁଡ଼ାକ ମୋ ପାଖ ଦୋକାନରୁ କିଣେ ଆଉ ଭଲକି କିଣେ ନଲେ ବା ତିଆରି କରିକି ସାଲ୍ୱାର୍ ପଞ୍ଜାବି ଯାଇକି ତିଆରି କରିକି ମୁଁ ପିନ୍ଧେ ଯେଉଁ ଟେଲରମାନଙ୍କ ପାଖରେ ଆଉ ବ୍ଲାଉଜ୍ ମଧ୍ୟ ତିଆରି କରିକି ପିନ୍ଧେ ଶାଢ଼ୀ ଏଇଗୁଡ଼ା ପିନ୍ଧିବାକୁ ବହୁତ ଭଲ ପାଏ ଆଉ